ଭଦ୍ରକ ଜିଲ୍ଲାରେ ଅନେକ ପ୍ରକାରର ଡ଼େଭଲପମେଣ୍ଟ ହେଇ ସାରିଅଛି ଏବଂ ଭଦ୍ରକ ଜିଲ୍ଲା ଅନେକ ଆଗୁଆ ମଧ୍ୟ ବଢ଼ି ଆସୁଅଛି କିନ୍ତୁ ଆମ ଦୈନଦିନ ଜୀବନରେ ଅନେକ ପ୍ରକାରର ଲୋକ ଅନେକ ପ୍ରକାରର ଦୈନଦିନ ସମ୍ମୁଖୀନର ଶିକାର ହେବା ପାଇଁ ପଡ଼ିଥାଏ କାରଣ ଏଠାରେ କିଛି ପରିମାଣ ମାତ୍ରାରେ ନେତାଙ୍କର ମିଥ୍ୟା ପ୍ରତିଶୃତି ରହିଅଛି କୌଣସି ସମୟରେ ଉତ୍ତମ ପାନୀୟ ଜଳ ଯୋଗାଇ ଦେବୁ କହିକି ସେମାନେ ଆହ୍ୱାନ ଦେଇଥାନ୍ତି କିନ୍ତୁ ଇଲେକ୍ସନ୍ ସରିଲା ପରେ ସେମାନଙ୍କର ମିଥ୍ୟା ପ୍ରତିଶୃତି ଜଣା ପଡ଼ିଥାଏ ସେହିପରି ଭାବରେ ଅନେକ ଅଞ୍ଚଳରେ ଦୁର୍ଗମ ଅଞ୍ଚଳରେ ବା ମୌଳିକ ସମ୍ବଳର ଶିକାର ମଧ୍ୟ ହେଉଛନ୍ତି ଏବଂ ଭଦ୍ରକ ଜିଲ୍ଲାରେ ମୁଖ୍ୟତଃ ବେରୋଜଗାରୀ ମଧ୍ୟ ବହୁତ ବଢ଼ି ଯାଇଅଛି ଯାହାଫଳରେ ଅନେକ ଯୁବାପିଢ଼ି ଘରେ ଖାଲି ବସିଛନ୍ତି ଏବଂ ସେମାନେ ଦୈନିକ ଆହ୍ୱାନ ଏବଂ କଲ୍ୟାଣ ଆଗକୁ ଠିକରେ ବଢ଼ି ପାରୁନାହାଁନ୍ତି ସେମାନେ ଯାହାଫଳରେ କୁଲି କାମ କରିବା ପାଇଁ ଆପଣାଉଛନ୍ତି ଏବଂ ଏମିତି କିଛି ଅଞ୍ଚଳ ଅଛି ଯାହା ନାଳ ନର୍ଦ୍ଧମାରେ ଭରିପୂର୍ଣ୍ଣ ଯାହାକି ଆମ ଭଦ୍ରକ ଜିଲ୍ଲା ପାଇଁ ଠିକ ନୁହେଁ ସେହିପରି ଭାବରେ ରାସ୍ତାଘାଟ ମଧ୍ୟ ଠିକ ଭାବରେ ତିଆରି ହେଇନାହିଁ ଯାହାଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି